ଆପଣମାନେ ତ ସମସ୍ତେ ଜାଣିଛନ୍ତି ସାର୍ ଆଗରୁ ଗ୍ରାମାଞ୍ଚଳମାନଙ୍କେ ସହରାଞ୍ଚଳମାନଙ୍କ ଆପଣ ଦେଖିବେ ବୋଲେ ସହରମାନଙ୍କେ ବହୁତ ଭଲ୍ ଭଲ୍ ସ୍ପନସରସିପ୍ମାନେ ଅଛନ୍ତି ବଡ଼ ବଡ଼ ଲୋକମାନ ଅଛନ୍ ଯେଉଁମାନେ କି ପଇସା ଖର୍ଚ୍ଚ କରୁଛନ୍ ତ ଗ୍ରାମାଞ୍ଚଳମାନଙ୍କେ ଆଜ୍ଞା ସେଇଟା ନେଇ ହେଇ ପାରୁଛି ଆଗରୁ ତ ଗ୍ରାମାଞ୍ଚଳମାନଙ୍କେ ଖେଲ୍କେ ଡେଭ୍ଲପ୍ କରିବା ଲାଗି ଭଲ୍ କେନ୍ତା ଖେଲିବେ ପିଲାମାନେ ପିଲାମାନେ କେନ୍ତା ଟିକେ ଗୋଟେ ତ ଗ୍ରାମାଞ୍ଚଳରୁ ବ୍ଲକ୍ ସ୍ତରକୁ ଯିବୁ ବ୍ଲକ୍ ସ୍ତରରୁ ନିକେ ଡିଷ୍ଟ୍ରିକ୍କେ ଯିବେ ଡିଷ୍ଟ୍ରିକ୍ କେ ନେଇ ରାଜ୍ୟ ସ୍ତରକୁ ଯିବେ ରାଜ୍ୟ ସ୍ତର ନିକୁ କେ ଇଣ୍ଟନ୍ୟାସନାଲ୍ ସ୍ତରକୁ ଯିବେ ଶେଷରେ ନେ କେ ଓଡ଼ିଶା ସରକାର ଆମ ଓଡ଼ିଶା କଥା କହୁଛି ଆମେ ଓଡ଼ିଶା ସରକାର ନି କେ ବହୁତ ଇଟା କରୁଁସନ୍ କେବେ ବିଜୟିନୀ ହେଲା ଏବେ ଗୋଟେ ନି କେ ଦି ତିନ୍ ଲକ୍ଷ ଟଙ୍କା ଆଣି କି ପଞ୍ଚାୟତ କେ ଆସ୍ଛି ପଞ୍ଚାୟତମାନେ କାଇଁ ଖେଲନେ ଉପକୃତ ହଉଛନ୍ତି ପିଲାମାନେ ଭଲ୍ ଭଲ୍ ପ୍ୟାଣ୍ଟ୍ ସାର୍ଟ୍ ଦିଆହଉଛି ସେମାନଙ୍କେ ଜର୍ସି ଦିଆ ହଉଛି ଖେଲବା ସାମଗ୍ରୀ ମଧ୍ୟ ଯୋଗେଇ ଦିଆହଉଛି ତ ସେ ପିଲାମାନେ ନେବେ ନି ଧିରେ ଧିରେ ତାଙ୍କର ମନୋବଳଟା ବଢ଼ୁଛି ଖେଲଟା ପାଇଁ ମାନେ ଖେଲ୍ ପ୍ରତି ତାଙ୍କର ମନୋବୃତ୍ତିଟା ବଢ଼ୁଛି ଆଉ ଧିରେ ଧିରେ ସେମାନେ ଖେଲିବାକୁ ଲାଗିଛନ୍ ଆଉ ଧିରେ ଧିରେ ଏନ୍ତା କରି କା ସରକାର ଦ୍ୱାରା ଯେମ୍ତିକା ମନଉଛି ସେଇଟା ନିକେ କାର୍ଯ୍ୟକାରୀ ହଉଛି ଆଉ ପିଲାମାନେ ଭଲ ଖେଲୁଛନ୍